ଆମ ଗାଁରେ କେତେକ ମହିଳାମାନେ ଅଛନ୍ତି ଯେଉଁମାନେ ନିଜ ହାତରେ ମସଲା ତିଆରି କରି ରୋଷେଇ କରି ନିଜ ପରିବାରକୁ ଦେଇଥାନ୍ତି ହାତ ତିଆରି ମସଲାର ସ୍ୱାଦ କିଣା ମସଲାର ସ୍ୱାଦ ଏବଂ ଗୁଣଠାରୁ ବେସ୍ କିଛି ଉନ୍ନତ ହାତ ତିଆରି ମସଲା ତିଆରି କରିବା ପାଇଁ ଆମେ ଆମ ଗାଁର କିଛି ମହିଳାମାନେ ଦୋକାନରୁ ଯାଇଁକି ଶୁଖିଲାଲଙ୍କା କିଣିକରି ଆଣନ୍ତି ତାକୁ କିଛିଦିନ ଶୁଖାଇ ତାକୁ ଅଳ୍ପ ଭାଜି ତା'ର ଗୁଣ୍ଡ ତିଆରି କରିଥାନ୍ତି ସେ କୁଟିକୁଟି ତାକୁ ଗୁଣ୍ଡ କରନ୍ତି ସେହି ଲଙ୍କା ଗୁଣ୍ଡଟି ଦେଖିବାକୁ ସୁନ୍ଦର ଲାଲ ଭଳି ଏବଂ ସେଥିରୁ ଟିକିଏ ମାତ୍ର ପକେଇଲେ ତରକାରୀଟି ଖୁବ୍ ରାଗ ହୋଇଥାଏ ତା'ର ସ୍ୱାଦ ଗୁଣ ସବୁ କିଛି ବେସ୍ ଭଲ